ପ୍ରଥମେ ମାଂସକୁ ଭାଜିବା ଏବଂ ଭାଜି କରି ଟିକିଏ ଧୋଇଦେବା ତାପରେ କଡ଼େଇ ଗରମ କରିବା କଡ଼େଇ ଗରମ ହେଲା ପରେ ତେଲ ଦେବା ତେଲ ଗରମ ହେଲା ପରେ ତେଜ ପତ୍ର ସେଥିରେ ଦେବାେ ତେଜ୍ ପିଆଜ ଦେଇକି ଭାଜିବା ତାପରେ ମ ମସଲାକୁ ପକାଇବା ମସଲା ଟିକଏ ହୋଇସାରିଲା ପରେ ସେଥିରେ ମାଂସକୁ ଦେବା ମାଂସ ପ୍ରାୟ କରିକି ଟିକଏ ଲୁଣ ଦେବା କିଛି ସମୟ ତାହାକୁ ଟିକେ ଲୋ ଫ୍ଲେମ୍ରେେ ସିଝେଇବା ଟିକେ ସିଝିଗଲା ପରେ ପାତଲ ଘଣ୍ଟା ଦେଇକି ପାଣି ଟିକିଏ ଅଳ୍ପ ପାଣି ଦେଇକି ତାହାକୁ ହାଇ ଫ୍ଲେମ୍ରେ ସିଝେଇଦବା ମାଂସ ମାଂସ ଟିକେ ସିଝିଗଲା ପରେ ତାପରେ ଯେତିକି ଝୋଲ କରେଇବା କଥା ସେହିପରି ଭାବରେ